ଆମ ଘରୁକୁ ଅତିଥି ଆସିଲେ ମୁଁ ଧୋଇହେବାକୁ ପାଣି ଦିଏ ମୁଁ ସର୍ବତ ଦିଏ ଜଳଖିଆ ଦିଏ ମୁଁ ବସିବାକୁ କୁହେ ରୁହନ୍ତୁ ଖାଇକି ଯିବେ ମୁଁ ରୋଷେଇ କରିବି ଖାଇକି ଯିବେ ତା ପାଇଁ ବିଭିନ୍ନ ପ୍ରକାର ରୋଷେଇ କରେ ଜାଣିଛି କରିବାକୁ ଭଲପାଏ ଆମିଷ ନିରାମିଷ ଦୁଇପ୍ରକାର କରେ ଆମିଷରେ ଚିକେନ ମଟନ ଚିଙ୍ଗୁଡ଼ି କଙ୍କଡ଼ା ଇତ୍ୟାଦି କରେ ନିରାମିଷରେ ଡାଲମା ଛତୁ ପନିର ଭଜା ସନ୍ତୁଳା ଇତ୍ୟାଦି କରିବାକୁ ଭଲପାଏ